ବାଳିକା କିମ୍ବା ମହିଳା ଓ ବାଳକ କିମ୍ବା ପୁରୁଷମାନେ ଖେଳୁଥିବା ଖେଳ ମଧ୍ୟରେ ବାଟି ଲୁଚକାଳି ବୋହୁଚୋରି ତାସ୍ ଲୁଡୁ ପଞ୍ଝା ଲଢ଼େଇ ରୋଷେଇ ସେଟ୍ ସହିତ ଖେଳିବା ଆଦି ଖେଳ ଖେଳିଥାନ୍ତି ପୁରୁଷ ତଥା ବାଳକମାନେ ଅଧିକାଂଶ ବାଟି ଏବଂ ପଞ୍ଝା ଲଢ଼େଇ ଖେଳିବାକୁ ପସନ୍ଦ କରନ୍ତି ଏବଂ ବାଳିକା ତଥା ମହିଳାମାନେ ବୋହୁଚୋରି ଏବଂ ରୋଷେଇ ସେଟ୍ ଆଦି ଖେଳିବା ପାଇଁ ପସନ୍ଦ କରନ୍ତି କିଛି ଖେଳରେ ବଳ ପ୍ରୟୋଗ କରିବାକୁ ପଡ଼େ ଯେମିତିକି ପଞ୍ଝା ଲଢ଼େଇରେ ଏବଂ କିଛି ଖେଳରେ ଏକାଗ୍ରତା ଆବଶ୍ୟକ ପଡ଼େ ଯେପରିକି ବାଟି ଆଉ କିଛି ଖେଳରେ ଭାଗ୍ୟର ଆବଶ୍ୟକତା ପଡ଼େ ଯେପରିକି ଲୁଡୁ ଓ ତାସ ଏବଂ ଏହି ସବୁ ଖେଳ ଖେଳିବାକୁ ମନ ଆନନ୍ଦିତ ହୋଇଥାଏ